ପିଲା ବହୁତ ଦୁଷ୍ଟ ହେଉଛି ଘରେ ଖିଆ ପିଆ କରୁନାହିିଁ ବହୁତ ଝଗଡ଼ା ହେଉଛି ବହୁତ ଦୁଷ୍ଟ ହେଉଛି ସେ କଥା ଶୁଣନି ଆଉ କିଛି ବାତେରା ପିଲା ଥିଲେ ପଢ଼ିକିରି ସେ ଇଆଡ଼େ ସିଆଡ଼େ ବୁଲୁଛି ମୋବାଇଲ୍ ଧରି ବସୁଛି ଏମିତି କରୁଛି ଆଉ ପିଲାମାନେ ତ ବଡ଼ ହେଇଗଲେ ଆଉ ବାପା ମାଆଙ୍କର କଥା ଶୁଣୁନାହାନ୍ତି ତୁମେ ହେଲେ ତାଙ୍କୁ ଟିକେ ଆକଟ କରିକିରି ତୁମେ ମଧ୍ୟ ତାଙ୍କୁ ବାଡ଼େଇକିରି ତମେ ମଧ୍ୟ ସାଇଜ କରିପାରିବ ଘରେ ତ ବହୁତ ଭଲ ରହୁଛନ୍ତି କିନ୍ତୁ ସ୍କୁଲ୍ ଯାଉନାହାନ୍ତି ପିଲାମାନେ ଥିଲେ ମିଶିକିରି ଏମିତି ବୁଲାବୁଲି କରିଥାଉଛନ୍ତି ଘରେ କିନ୍ତୁ ବାପା ମାଆଙ୍କୁ ମାନିକିରି ଘରେ ଭଲ ରହୁଛନ୍ତି ଓ ସ୍କୁଲ ଗଲେ ଝଗଡ଼ାଝାଟି କରନ୍ତି ଦୁଷ୍ଟ ହୁଅନ୍ତି ସ୍କୁଲ ବା ଯାଉନାହାନ୍ତି ଛୁଟି କରି ତାଙ୍କ ବୁଲି ପଳଉଛନ୍ତି ଏମିତି ହୁଅନ୍ତି ପିଲାମାନେ ଥିଲେ ମିଶିକି ହେଲେ ପିଲାମାନେ ନଷ୍ଟ ହେଇଯାଉଛନ୍ତି ଓ ଭଲ ପିଲା ଥିଲେ ମିଶିଲେ ତ ଭଲ ହେବେ ଖରାପ ପିଲା ଥିଲେ କିଛି ମିଶିକିରି ଖରାପ ହୋଇଯାଉଛନ୍ତି ବାପା ମାଆ ହିସାବରେ ଆମେ ଯେତିକି ବୁଝିବା କଥା ବାପା ମାଆ ହିସାବରେ ଆମେ ଯେତିକି ବୁଝେଇବା କଥା ଆମେ ତାକୁ ବୁଝାଉଛୁ ତୁମେ ମଧ୍ୟ ଟିଚର ହିସାବରେ ତାକୁ କିଛି ବୁଝାଇବ ଏବେ ସରକାର ମାଡ଼ ବନ୍ଦ କରିଦେଲା ବୋଲି ତୁମେ ପିଲାମାନଙ୍କୁ କିଛି ବି କହିବନି କିଛି ବି ମାନେ ତାକୁ ଶିକ୍ଷା ଦେବନି ବଲେ ସେ ପିଲା ଅଟୋମେଟିକ୍ ଖରାପ ହୋଇଯିବ ଭାରତ ପିଲା